ହଁ ଆମ ସମ୍ପ୍ରଦାୟରେ ଚିକିତ୍ସା ଶିବିରମାନ ଆୟୋଜିତ ହୁଏ ଗ୍ରାମାଞ୍ଚଳ ପାହାଡ଼ ଅଞ୍ଚଳମାନଙ୍କରେ ଚିକିତ୍ସା ପହଁଞ୍ଚିପାରୁ ନଥାଏ ତେଣୁ ସରକାର ବିଭିନ୍ନ ଶିବିର ଆୟୋଜନ କରିଥାନ୍ତି ଏହା ଛଡ଼ା ପାଲା ଦାସକାଠିଆ ଇତ୍ୟାଦି ମଧ୍ୟ କରାଯାଏ ନାଟକ ମାଧ୍ୟମରେ ଅଭିନୟ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ ଡେଙ୍ଗୁ ମ୍ୟାଲେରିଆ ନ ହେବା ପାଇଁ ମଧ୍ୟ କରାଯାଏ ଗାଡ଼ି ଦ୍ୱାରା ମାଇକ୍ରେ ପ୍ରଚାର କରାଯାଏ ଓ ଲୋକମାନଙ୍କୁ ସଚେଚନ କରାଯାଏ